ହ୍ୟାଲୋ ସାର୍ ନମସ୍କାର ଓହଃ ଯ ଏଇଟା ସ୍ୱାଗତ ହୋଟେଲ କି ମୁଁ ସେ ହୋଟେଲରୁ ମାନେ ଅର୍ଡ଼ର ଅର୍ଡ଼ର ଦେବି ବୋଲି ମୁଁ କଥା ହେଇଥିଲି ଆପଣ ପାଖରେ ଟିକେ ହଁ ବିରିୟାନୀ ପିଜ୍ଜା ସେଇଟା ଅର୍ଡ଼ର ଦେବି ବୋଲି ମୁଁ କହିଥିଲି ତ ଆପଣଙ୍କୁ ତ ସାର୍ ଆପଣ ରେଟ୍ଟା ଟିକେ କହିଦେବେ ହଁ ସାର୍ କେତେ ପାଞ୍ଚଶହ ନାଇଁ ସାର୍ ଏତେ ରେଟ୍ ହେଲେ ହବନି ଟିକେ ରେଟ୍ କମାଇ ଦିଅ ଚାରିଶହ ତିନି ସେମିତି କରିଦିଅ ହଁ ଆରୁ ସାର୍ ସେ ପିଜ୍ଜାର ରେଟ୍ କେତେ

ତିନିଶହ ହଁ ହଁ ସାର୍ ଠିକ୍ ଅଛି ହେଲେ ଆପଣ ସେ କେତେବେଳେ ସେ ଅର୍ଡ଼ରଟା ଟିକେ ପଠାଇଦେବେ କ୍ୟାସ୍ରେ ଦେବି ନାଇଁ ସେ ମୋବାଇଲ୍ ଫୋନ୍ ପେ' ଫୋନ୍ ପେ' ପଠେଇ ଦେବି ହଁ ଆଚ୍ଛା ଠିକ୍ ଅଛି ହେଲେ ଟିକେ ଜଲ୍ଦି ଆସ ଆଉ ନାଇଁ ବେଶୀ ଭୋକ ଲାଗିଛି ତ ହଁ ଆଚ୍ଛା ଠିକ୍ ଅଛି ସାର୍ ମୋ ଆଡ଼୍ରେସ୍ ଆଡ଼୍ରେସ୍ ଟିକେ ଲେଖିଦିଅ ଏମ୍ ବି ଥାର୍ଟି ଏଇଟ୍ ମୋ ନାଁ ମୋ ନାଁ କୋଲନୀ ପାଇକ୍ ସାର୍ ହେଇଛି କି ହଁ ସାର୍ ନମସ୍କାର ମୁଁ ରଖିଦେଉଛି ହଁ ହେଲା କି